ଖଲା ପାଣିରେ ବହୁତ ସମୟରେ ସୁରକ୍ଷିତ ରହିବା କିଛି ଉପାୟ କ'ଣ ଉପାୟ ହୋଉଛି ଖସଡ଼ା ପଥରରେ ଯଦି ଆମେ ମାଡ଼ି ଦେଉ ତ ଗୋଡ଼ ଖସିକି ପଡ଼ିଯାଏ ହୋଇଥାଏ ସେଥିପାଇଁ ଆମେ ଖୋଲା ପାଣିରେ ସାବଧାନ ସହ ଗାଧୋଇ ଯିବା ଉଚିତ୍ କାହିଁକି ନା ପଥର ଯାକ ଖସଡ଼ା ହେଇଯାଇଥାଏ ଯେଉଁଠିକି ଆମେ ପଡ଼ିଲେ ଆମର ହାତ କିମ୍ବା ଗୋଡ଼ ମଧ୍ୟ ଭାଙ୍ଗିଯାଇ ପାରେ ସେଥିପାଇଁ ଆମେ ଭଲ ଭାବରେ ଯାଇକି ରହିବା ଉଚିତ୍ କାହିଁକିନା ଆମେ ଖସଡ଼ା ପଥରରେ ଯଦି ପଡ଼ିଯାଉ ନହେଲେ ମୁଣ୍ଡ ତ ଫାଟିଯାଏ ନହେଲେ ହାତ ଭାଙ୍ଗିଯାଏ ବିଭିନ୍ନ ପ୍ରକାରର ଅସୁବିଧା ମଧ୍ୟ ହୋଇଯାଏ ଇଚ୍ଛା କଲେ ମରି ମଧ୍ୟ ଯାଇହୋଇପାରେ ସେଥିପାଇଁ ବୋଲି ଆମେ ଖୋଲା ପାଣିରେ ସୁରକ୍ଷିତରେ ରହିବା ପାଇଁ ଚେଷ୍ଟା କରିବା ଯେଉଁଠି କି ଆମେ ନ ପଡ଼ିପାରିବା